ହଁ ମୁଁ ଚିତ୍ରାଙ୍କନ କ୍ଲାସ୍ ନେଇଛି କ'ଣ ଶିଖିଲି ନା ଚିତ୍ର କଲେ ଆମକୁ ବହୁତ ଖୁସି ଲାଗେ ଓ ଚିତ୍ର କଲେ ଚିତ୍ର କଲା ପରେ ଯେଉଁ ବିଭିନ୍ନ ପ୍ରକାର ଆମେ ରଙ୍ଗ ଦଉ ଚିତ୍ରରେ ଯେମିତି ଚିତ୍ର ଜୀବନ୍ତ ଭଳିଆ ଲାଗେ ସେଥିପାଇଁ ବହୁତ ସେଇ ଚିତ୍ରରୁ ବହୁତ ଖୁସି ଲାଗେ ଚିତ୍ର ଦ୍ୱାରା ଆମକୁ ମଧ୍ୟ ଯେମିତି ଆମେ ଚିତ୍ରକୁ ଜୀବିତ କରିପାରୁ ରଙ୍ଗ ଦେଲା ପରେ ଯେମିତି ଆମେ ଚିତ୍ରକୁ ଜୀବିତ କରିଲା ପରି ଲାଗେ ତ ଚିତ୍ର କ୍ଲାସ୍ ବହୁତ ଶିଖିବାକୁ ଦିଏ ଆମେ ବିଭିନ୍ନ ପ୍ରକାର ଚିତ୍ର ମଧ୍ୟ କରିପାରୁ ଯାହାଦ୍ୱାରା ଆମେ ବହୁତ ଖୁସି ଅନୁଭବ କରୁ